ଭାରତର ବିଭିନ୍ନ କୋଣ ଅନୁକୋଣରେ ଭାରତର ଓଡ଼ିଆ ଭାଷାକୁ ଧ୍ୟାନ ଦିଆଯାଉଛି ଯାହା ଦ୍ଵାରା ଓଡ଼ିଶାର ଭାଷା ଓ ସଂସ୍କୃତି ବାହାରେ ମଧ୍ୟ ବହୁ ଚର୍ଚ୍ଚାରେ ବିଷୟ ହେଉଛି ଏଥିପାଇଁ ଓଡ଼ିଆ ଭାଷାକୁ ଓ ସଂସ୍କୃତିକୁ ପାଶ୍ଚାତ୍ୟ ଦେଶମାନେ ଅନୁକୋଣ କରୁଛନ୍ତି ଯାହା ଦ୍ଵାରା ଆମ ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତି ପାଇଁ ଭାରତ ନୁହେଁ ଭାରତର ବାହାରେ ଏହା ଅଧିକ ପ୍ରାଧାନ୍ୟ ବିକାଶ କରିପାରୁଛି ଓଡ଼ିଆ ଭାଷାକୁ ଆଗ ସରକାରୀ ଅଫିସ୍ରେ ମଧ୍ୟ ଅଗ୍ରାଧିକାର ଦିଆଯାଉଛି ଯାହା ଦ୍ଵାରା ଓ଼ଡିଶାର ଜାଗ ସଂସ୍କ ଭାଷା ସଂସ୍କୃତି ମଧ୍ୟ ଉଚ୍ଚକୋଟିର ହେଉଛି ସେଥିପାଇଁ ଆମ ଓଡ଼ିଶାର ଓଡ଼ିଶୀନୃତ୍ୟ ପାଇଁ ମଧ୍ୟ ସାରା ଭାରତରେ ବର୍ଷରେ ମଧ୍ୟ ଖ୍ୟାତି ଅର୍ଜନ କରିପାରୁଛି ଓଡ଼ିଆ ଭାଷା ମଧ୍ୟମରେ ଆମେ ପାଲା ଯାତ୍ରା ଦସକାଠିଆ ମାନ ପରିବେଷଣ କରାଯାଇ ଆମ ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେଇପାରୁଛି ସେଥିପାଇଁ ଓଡ଼ିଆ ଭାଷାର ଭୂମିକାକୁ ଅଗ୍ରାଧିକାର ଦିଆଯାଉଛି